ଆମ ଗ୍ରାମରେ ପିଲାମାନେ ପାଠ ପଢ଼ି ସାରିଲା ମେଟ୍ରିକ୍ ପାସ୍ ପରେ କିଏ ପାଠ ପଢ଼ା ପ୍ଲସ୍ ଟୁ ପଢ଼ନ୍ତି କି କିଏ ଚାଷବାସ କରନ୍ତି ବହୁତ ପିଲା ଅଛନ୍ତି ସିଲେଇ କାମ କରନ୍ତି ଏବଂ ଯିଏ ଯେମ୍ତି ପ୍ରକାର କରନ୍ତି ଯାହାର ପାଠ ପଢ଼ିବାର ଆଗ୍ରହ ସେମାନେ ପାଠ ପଢ଼ନ୍ତି ଯେଉଁମାନେ ପାଠ ନପଢ଼ନ୍ତି ସେମାନେ ଚାଷବାସ କରନ୍ତି ଯେଉଁମାନେ ଚାଷ ଝିଅ ପିଲାମାନେ ସେମାନେ ସିଲେଇ କରନ୍ତି ତା'ପରେ ପେଣ୍ଟିଙ୍ଗ୍ କାମ ବି ବହୁତ କରନ୍ତି ତା'ପରେ ଝିଅପିଲାମାନେ ଯେଉଁ ପ୍ରକାର କାମ ଘରକରଣା କାମସବୁ ଘରେ ସବୁ ସେମାନେ ବି ସେଇ କରନ୍ତି ଆଉ ପାଠ ଯେଉଁମାନଙ୍କର ଆଗ୍ରହ ଅଛି ଝିଅପିଲାମାନେ ସେମାନେ ପାଠ ପଢ଼ି ବହୁତ ଆଗକୁ ଯାଉଛନ୍ତି ଆଉ ଯେଉଁମାନେ ପାଠ ନପଢ଼ିବାକୁ ତାଙ୍କର ଇଚ୍ଛା ସେମାନେ ଅଲଗା ଲାଇନ୍କୁ ସବୁ ଯାଉଛନ୍ତି ସିଲେଇ କି ପେଣ୍ଟିଙ୍ଗ୍ କି ଆଉ ଆମର ବହୁତ ପ୍ରକାର କାମ ବି ବାହାରୁଛି ସେଇ କାମରେ ମନ ଦେଉଛନ୍ତି ତା'ପରେ ସରକାରଙ୍କ ସୁବିଧା ସରକାରୀ ସୁବିଧା ବି ପାଉଛନ୍ତି ଆମର ଯେଉଁ ପାର୍ଲର ସବୁ ଅଛି ପାର୍ଲର କାମ ବି କରୁଛନ୍ତି ଆଉ ଝିଅପିଲାମାନେ ଏବେ ତ ଆଗକୁ ବହୁତ ଗଲେଣି ପାଠ ଯେତିକି ପଢ଼ୁଛନ୍ତି ନପଢ଼ୁଛନ୍ତି ସେମାନେ ବହୁତ ଆଗକୁ ଯାଇକି ବହୁତ ବହୁତ କାମ କରୁଛନ୍ତି ତା'ପରେ ଆମେ ସେମାନେ ଚାହୁଁଛନ୍ତି ଯାହା ତାଙ୍କ ଗାଁ ଗହଳିରେ ଯେମିତି ଚଳଣି ସେମିତି ନେଇକି ଆଗକୁ ଯାଉଛନ୍ତି ତା'ପରେ ତା'ପରେ ବହୁତ ସୁବିଧା ସହଯୋଗ ସରକାରଙ୍କ ଠାରୁ ବି ପାଉଛନ୍ତି ଆମ ଗ୍ରାମର ପିଲାମାନେ ବହୁତ ଆଗକୁ ଗଲେଣି ବହୁତ ଉନ୍ନତ କାମ ବି କରୁଛନ୍ତି ଘରେ ବି ସମସ୍ତେ ଖୁସି ହେଉଛନ୍ତି ପିଲାମାନଙ୍କ କାମ ଦେଖିକି ଆଗ୍ରହ